ଆମର ଧାର୍ମିକ ପ୍ରଥା ସମ୍ବନ୍ଧୀୟ ଗୀତ ହେଉଛି ଏକ ରଜପର୍ବକୁ ନେଇ ରଜପର୍ବରେ ଆମ୍ଭେମାନେ ଦୋଳି ଖେଳିବା ବେଳେ ଏହି ଗୀତକୁ ବେଶ୍ କରି ଗାଇଥାଉ ଓ ଅନ୍ୟମାନଙ୍କୁ ଗାଇ ଶୁଣାଇଥାଉ ଯାହା ହେଉଛି ରଜତ ଦୋଳି କଟମଟ ମୋ ଭାଇ ମୁୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟରେ ଦିଶୁଥାଏ ଝଟ ଝଟ ଏହି ଗୀତ ଆମର ଓଡ଼ିଆମାନଙ୍କର ବହୁତ ପ୍ରିୟ ଓ ଏହି ଗୀତ ମାଧ୍ୟମରେ ଆମର ରଜ ପର୍ବ କେତେ ଯେ କଟିଛି କେତେ ବର୍ଷ ତଳେ କେତେ ବର୍ଷ ଧରି ଓ କେତେ ବର୍ଷ ମଧ୍ୟ କଟିଯିବ ତାହା ଜଣା ନାହିଁ ଆମେ ବଞ୍ଚିଥିବା ଯାଏଁ ଏହି ଏହି ବର୍ଷ ବର୍ଷରେ ତିନି ଦିନ ଏହି ଗୀତ ଗାଇଥାଉ ଏହି ଗୀତ ଗାଇବା ଦ୍ୱାରା ଆମର ଓଡ଼ିଶାର ପରିଚୟ ବା ଓଡ଼ିଆ ପିଲାର ପରିଚୟ ମିଳିଥାଏ ଯାହା ଆମ ଦେହରେ ଆମର ଧାର୍ମିକ ଭାବନା ବଢ଼ିଥାଏ ରଜ ରଜ ପର୍ବରେ ଏହି ଗୀତ ବେଶ୍ କରି ସମସ୍ତେ ପୁଅ ଝିଅ ଭାଇ ଭଉଣୀ ଅଜା ଆଈଠାରୁ ଆରମ୍ଭ କରି ସମସ୍ତେ ମଧ୍ୟ ଗାଇଥାନ୍ତି ରଜ ରଜ ଗୀତରେ ଆମ୍ଭକୁ ବହୁତ ଉତ୍ସାହ ଓ ଆନନ୍ଦ ମିଳିଥାଏ ଏହି ଧାର୍ମିକ ପ୍ରଥା ଦ୍ୱାରା ଆମର ବେଶ୍ କରି ସବୁ ଜିଲ୍ଲା ଓ ଆମ ଓଡ଼ିଆର ପରିଚୟ ମଧ୍ୟ ମିଳିଥାଏ ଓଡ଼ିଶାର ମୁଖ୍ୟତଃ ରଜ ଗୀତରେ ଆମ ଗାଁ ପୁରପଲ୍ଲୀ ପରିପୂର୍ଣ୍ଣ ହୋଇଥାଏ ଏହାଦ୍ୱାରା ଆମେ ଓଡ଼ିଆ ଆଉ ଆମେ ରଜ ପର୍ବର ବହୁତ ଭଲ ଗୀତ ମଧ୍ୟ ଗାଇଥାଉ ଏହାଦ୍ୱାରା ଆମର ପରିବେଶ ବହୁତ ଉତ୍ଫୁଲ୍ଲିତ ହୋଇଥାଏ ଏହାଦ୍ୱାରା ଆମର ମନ ମଧ୍ୟ ଭଲ ହୋଇଥାଏ ରଜ ପର୍ବ ରଜ ପର୍ବରେ ଆମେ ଏହି ଗୀତ ଗାଇବା ଦ୍ୱାରା ସମସ୍ତେ ଆନନ୍ଦିତ ହୋଇ ଦୋଳିରେ ଝୁଲି ଝୁଲି ସମୟ କାଟିଦିଅନ୍ତି ଏହି ତିନି ଦିନ କିପରି କଟିଯାଏ ଜଣାପଡ଼େ ନାହିଁ ରଜ ପର୍ବ ହେଉଛି ଓଡ଼ିଆମାନଙ୍କର ଏକ ଧାର୍ମିକ ପର୍ବ ରଜ ପର୍ବରେ ବସୁମତୀ ମା'ଙ୍କୁ ବା ମାଟି ମା'ଙ୍କୁ ଆମେ ପ୍ରଣାମ କରିଥାଉ ଓ କୃଷକମାନଙ୍କୁ କାମ କରିବାକୁ ଦେଇନଥାଉ ଏହା ଦ୍ୱାରା ଆମର ପୁରପଲ୍ଲୀ ପୁରା ଉତ୍ଫୁଲ୍ଲିତ ହୋଇଥାଏ ରଜ ଗୀତରେ ଆମର ଧାର୍ମିକ ଭାବ ରହିଥାଏ ତେଣୁ ଆମେ ଏହି ଗୀତକୁ ବା ଓଡ଼ିଆମାନେ ଏହି ଗୀତକୁ ବହୁତ ପସନ୍ଦ କରିଥାନ୍ତି